ଆଜିକାଲିକା କୃଷି ସମ୍ପର୍କରେ ବହୁତ ଅ ଅର୍ଗାନିକ୍ ଜିନିଷ ସବୁ ଭୁଲିଗଲେଣି ସବୁ ଫର୍ଟିଲାଇଜର ପେଷ୍ଟିସାଇଡ଼୍ସ ଏସବୁ ହିଁ ତାଙ୍କର ବହୁତ ବଢ଼ି ଚାଲିଛି ଯେଉଁଟାକି ଦେହ ପାଇଁ ଆଦୌ ଭଲ ନୁହଁ ମାନୁଚି ଏଇଟା ସାଇଣ୍ଟିଫିକ୍ ଦୁନିଆ ଡିଜିଟାଲ ଦୁନିଆ ତ ଆଜି ଫଳ ଯଦି କଞ୍ଚା ଥାଏ କାଲି ପାଚିଯାଏ ତ ଏତେ ଶୀଘ୍ର ଏତେ ଶୀଘ୍ର ଆଉ ଏତେ ଫାଷ୍ଟ ତରିକାରେ ଆମର ସବୁ ଏଗ୍ରିକଲଚର ବଢ଼ୁଛି ବଟ୍ ଯେହେତୁ ଏଗ୍ରିକଲଚର ରିସର୍ଚ୍ଚ୍ ସେଣ୍ଟର ଅର୍ଗାନାଇଜେସନ୍ସ ଏସବୁ ଉପରେ ଧ୍ୟାନ ଦେବା କଥା କି ଯେମିତି ଆମ ଅର୍ଗାନିକ ଭାବରେ ଏଗ୍ରିକଲଚର ଯେମିତି ଆଗେରେ ହଉଥିଲା ସେଇଟା ଦେହ ପାଇଁ ବି ଭଲ ଆଉ ବହୁତ ଟାଇମ୍ ପିରିଅଡ଼ ବି ବାକି ସେଇଟା ବହୁତ ଦେହ ପାଇଁ ଇଫେକ୍ଟିଭ୍ ତ ଅର୍ଗାନିକ ଉପରେ ସେଇଟା ଧ୍ୟାନ ଦିଅନ୍ତୁ ଯେଉଁଟାକି ନାହିଁକି ଯେଉଁଟା ବହୁତ କମ୍ ଟାଇମ୍ ପିରିୟଡ଼ରେ ଜଲ୍ଦି ହଉଥିବ ଆଉ ଦେହ ପାଇଁ ବି କ୍ଷତି ଥିବ ସେଇ ସବୁ ଉପରେ ଧ୍ୟାନ ନ ଦେଇକି ଅର୍ଗାନିକ୍ ଏଗ୍ରିକଲଚର ଉପରେ ସବୁ ରିସର୍ଚ୍ଚ ସେଣ୍ଟର କି ଏଗ୍ରିକଲଚର ସାଇଣ୍ଟିଷ୍ଟଗୁଡ଼ାକ ଧ୍ୟାନ ଦେବା କଥା